ଆମେ କୃଷି ଆଉ କୃଷକମାନ ସାମୂହିକ ସମର୍ଥନ ପାଇବା ପାଇଁ ହେଲେ ଆମକୁ ଏଠି ସାଧାରଣତଃ ବ୍ୟାଙ୍କ ଉପରେ ତା'ଛଡ଼ା ଯେଉଁ ସରକାରୀ କର୍ମଚାରୀ ଯେଉଁମାନେ କି ଆମକୁ ଚାଷ ଯେଉଁ ଏଗ୍ରିକଲଚର୍ ଡିପାର୍ଟମେଣ୍ଟର ଯେଉଁ ଚାଷ ସମ୍ବନ୍ଧୀୟ ବିହନ ସାର ଇତ୍ୟାଦି ସୁଲଭ ମୂଲ୍ୟ ଯୋଗାଇ ଦେଲେ ଆମେ ସାଧାରଣ ତା'ର ଏଟା ଉପଭୋଗ କରିବୁ ଆମେ ଚାଷ କରିବାକୁ ଆମକୁ ସହଜ ହବ ହେଲା କି ଆଉ କିଛି ଏନ୍ ଜି ଓ ସଂସ୍ଥା ଯଦି ସେମାନେ ଆମକୁ ସହଯୋଗ କରନ୍ତେ ଠିକ୍ ସମୟରେ ଉପଯୁକ୍ତ ସମୟରେ ଯେହେତୁ ଆମର ଏଠି ଲୋକମାନେ ସାଧାରଣତଃ ଅର୍ଥନୈତିକ କ୍ଷେତ୍ରରେ ବହୁତ ଦୁର୍ବଳ ସେମାନଙ୍କ ପାଖରେ ପଇସାର ଅଭାବ ବହୁତ ଅଛି ସେମାନେ ଠିକ୍ ସମୟରେ ସାର ବିହନ କି ଯେଉଁ ଚାଷ ଉପକରଣର ସୁଲଭ ମୂଲ୍ୟରେ ପାଇପାରନ୍ତିନି ତେଣୁ ଏଠି ସରକାରୀ ସ୍ତରରେ ଯଦି କିଛି ସପୋର୍ଟ କରାଯାଆନ୍ତା ଏଠି ସାଧାରଣତଃ ସରକାରୀ ସ୍ତରରେ ସପୋର୍ଟ ବହୁତ କମ୍ ଚାଷ ଚାଷୀ ମାନେ ଆମେ ଯେତେବେଳେ ଚାଷ ଷ୍ଟାର୍ଟିଂ କରୁ ସେତେବେଳେ ବହୁତ କଷ୍ଟଲି ଆମେ ହାୟାର୍ କରୁ ସବୁ ଟ୍ରାକ୍ଟର୍ ପାୱାର୍ ଟିଲର୍ ତା'ଛଡ଼ା ସାର ଠିକ୍ସେ ମିଳେନି ତେଣୁ ସରକାରୀ ଓ ସ୍ତରରେ ସାହାଯ୍ୟ ମିଳିବା ଦରକାର ତା'ଛଡ଼ା ଯଦି କିଛି ଏନ୍ ଜି ଓ ସଂସ୍ଥା ଆସି ଏଠି କାମ କରନ୍ତି ସେମାନେ ବି ଆମକୁ କିଛି ସବ୍ସିଡ଼ାରୀ ହଉ କି ସେମାନେ ସେଇ ଟାଇମ୍ରେ ଯେଉଁ ଚାଷ ଟାଇମ୍ରେ କିଛି ହେଲ୍ପ କରନ୍ତେ ତା'ଫଳରେ ଆମେ ଆମର ଚାଷ କରିବାକୁ ଏମିତି ସହଜ ହୁଅନ୍ତୁ ତେଣୁ ଏଭଳି ସାମୁହିକ ସମର୍ଥନ ପାଇବା ପାଇଁ ଏଠିକାର ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ଏଠି ଉଦ୍ୟମ କରିକିନା ସେ ଯଦି ଆମକୁ କିଛି ସାହାଯ୍ୟ କରନ୍ତି ପ୍ରତି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ କେମିତି ସୁଧାରି ପାରିବେ ସେ ବିଷୟରେ ଯଦି ସତ ପ୍ରଚେଷ୍ଟା କରନ୍ତି ତା'ହେଲେ ଆମ ଚାଷରେ ସାମୁହିକ ଉନ୍ନତି ହେବ ତା'ଛଡ଼ା ଏ ଅଞ୍ଚଳରେ ଏନ୍ ଜି ଓ ସଂସ୍ଥା ଏତେଟା କାମ କରେ ନାହିଁ ଯଦି ଏନ୍ ଜି ଓ ସଂସ୍ଥା ଏଠି ଆସି କିଛି ସମର୍ଥନ କରନ୍ତା ତା'ହେଲେ ଆମେ ହୁଏ ତ ଠିକ୍ ସମୟରେ ଆମେ ଚାଷ କରିପାରନ୍ତୁ ତାଙ୍କ ଠୁ କିଛି ଆର୍ଥିକ ସହାୟତା ପାଇସାରିଲା ପରେ ତାକୁ ସୁଝିପାରନ୍ତୁ ଏଗୁଡ଼ା ସେଠୁ ଆବଶ୍ୟକଟି ଅଛି ଆଉ କିଛି ବେସରକାରୀ ସଂସ୍ଥା ବି ଆଗେଇ ଆସିବା ଦରକାର ମୋ ମତରେ